ହଁ ମୁଁ ଗୁଗଲ୍କୁ ପଢ଼ିବାକୁ ପସନ୍ଦ କରେ ନାହିଁ ଭୂଗୋଲରେ ଏତେ ଗୋଲିଆ ଘାଣ୍ଟିଆ ବିଷୟ ପ୍ରସ୍ତୁତ ରହିଛି ବୋଲି ଭାବୁଥିଲି ଏଥିରେ ଥିବା ପାଠ ଗୁଡ଼ିକ ମନେ ମଧ୍ୟ ରହୁନଥିଲା କିନ୍ତୁ ପରିଶେଷରେ ଯେତେବେଳେ ମୁଁ ବଡ଼ ହେଲା ବେଳକୁ ମୁଁ ଜାଣିବାକୁ ପାଇଲି ଯେ ସେଥିରେ ଦୈନଦିନ ଜୀବନରେ ବ୍ୟବହାର ହେଲା ବୋଲି ବିଷୟ ଗୁଡ଼ିକ ରହିଛି ଯେପରିକି ପାଣିପାଗ ମ୍ୟାପ୍ ଭୌଗଳିକ ସ୍ଥିତି କେଉଁ ଅଞ୍ଚଳ ଗରମ କେଉଁ ଅଞ୍ଚଳ ଥଣ୍ଡା ରହୁଛି ଯଦି କୌଣସି ଏକ ଜାଗାକୁ ଯଦି ଆସିବାକୁ ଚାହୁଁଛ ତ ସେଥିରେ ମଧ୍ୟ ଭୌଗଳିକ ସ୍ଥିତି ଓ ମ୍ୟାପ୍ସର ଆବଶ୍ୟକ ପଡ଼ୁଛି ଏଣୁ ମୋର ମନ ବଦଳିଲା ମୁଁ ଏବେ ଗୁଗଲ୍ ପ୍ରତି ରୁଚି ରଖିଛି ଏବଂ ମୋର ମନ ବଦଳିଛି